ହଁ ଦୀପକ ଭାଇ କୋଉଠି ଅଛ ହଁ ଯୋଉ ହେଡଫୋନ୍ଟା ତୁମର ଯୋଉ ସାଙ୍ଗର ଯୋଉ କହୁନଥିଲ କି ଭଲ ଦୋକାନଟା ବୋଲି ହଁ ଯୋଉ ସେଦିନ ଆଣିଥିଲେ ହେଡଫୋନଟା ହଁ ଭାଇ ସେଟା କ'ଣ ମାନେ କ'ଣ ପ୍ରୋବ୍ଲେମ ଅଛି ନା କ'ଣ ଖରାପ ଅଛି ନା କ'ଣ ମୁଁ ମୋବାଇଲ୍ ୟୁଜ୍ କଲି ଯେ କ'ଣ ଗୋଟେ ସାଇଡ୍ ବାଜୁଛିି ଗୋଟେ ସାଇଡ୍ ବାଜୁନି କ'ଣ ପ୍ରୋବ୍ଲେମ୍ ଅଛି ଟିକେ ପଚାରିଲେ ହେବ କି ଆଉ କିଛି ତ ଦେଖ ଭାଇ ମୁଁ ପଇସା ଯେତିକି ଥିଲା ମୋ ପାଖରେ ଆଉ ଘରୁ ହଟେଇକି ମୁଁ ମାଗିଛି ଆଉ ପଇସା ମୋ ପାଖରେ ଟଙ୍କାଟେ ହେଲେ ନାହିଁ କେମିତି ନା କ'ଣ ଆଉ ତୃତୀୟ ଥର କିଣିବା ପାଇଁ ମୋ ପାଖରେ ପଇସା ନାହିଁ ତ ଖରାପ ପଡ଼ିଗଲା ରିଟର୍ନ କୌଣସି ନେଇପାରିବ କି ଘରଲୋକ ତ ମୋତେ ବାଡ଼େଇଲେ ଖରାପ ଚାଲୁଛି ବୋଲି ଆଉ କ'ଣ କରିବି ହଟିକିରି ମୁଁ ହେଡଫୋନଟା ଆଣିଥିଲି ମୁଁ ଆଉ କ'ଣ କରିବା ଆଉ ଭାଇ ସେ ତୁମ ଯୋ ସାଙ୍ଗକୁ କଲ୍ କରି ପଚାରିଦେବ କ'ଣ ରିଟର୍ନ କରିପାରିବ କି ସିଏ ପଇସା ରିଟର୍ନ୍ କରିପାରିବ କି ମୋ ପାଖରେ ତ କିଛି ପଇସା ପତର ନାହିଁ ଆଉ ପଇସା କୁଆଡ଼େ ହେଲେ ମୋର ଆଡଜଷ୍ଟ କଲେ ହେବନି ଆଉ ରିଟର୍ନ୍ କରିବାର ହେଲେ ତୁମେ ଫୋନ କରିିକି କହିଦିଅ ଭାଇ ଆଉ ହେଡଫୋନଟା ଏମିତି ଖରାପ ପଡ଼ିବ ବୋଲି କିଏ ଜାଣିିଛି ହଉ ଭାଇ ଜଲ୍ଦି ଶୀଘ୍ର ଟିକେ କହିଦେବ ହେଲା ରହୁଛି